ମୁଁ ଗୋଟେ ସପିଂ ସେଣ୍ଟରରୁ ପ୍ୟାନ୍ ଆମେରିକା ସାର୍ଟ ଆଣିଥିଲି ଯେହେତୁ ବହୁ ଭଲ ପ୍ରଡ଼କ୍ଟ ଥିଲା କପଡ଼ା କଲର୍ ବହୁ ବି ଚଏସ୍ ଥିଲା ଓ ତେଣୁ କପଡ଼ା ଭିତରେ ମୁଁ ଦେଖିବା ରିକ୍ୱୟାର୍ଟା ବି ଭଲ କପଡ଼ା ଥିଲା କଲର୍ ବି ଥିଲା ବହୁ ବହୁ କମ୍ ପଇସାରେ ସେ ସାର୍ଟଟି ବି ମିଲିଥିଲା ଭଲ ବ୍ରାଣ୍ଡ କମ୍ପାନୀ ବି ଥିଲା ତେଣୁ ସେ କମ୍ପାନୀର ବ୍ୟବହୃତ ସେ ସାର୍ଟ ବି ମୁଁ ବହୁତ ଦିନ ଉପକୃତ ଭାବରେ ବ୍ୟବହୃତ କରିଛି ଓ ତେଣୁ ପ୍ୟାନ୍ ଆମେରିକା ସାର୍ଟରୁ ଯେଉଁ ହିସାବରେ ଆମର ରେଟ୍ ଥାଏ ତା'ଠାରୁ ବହୁ ଶୁଳ୍କ ରେଟ୍ ଥାଏ

ସମୟ ହିସାବରେ ସାର୍ଟ ବି ବହୁ ଦିନ ବ୍ୟବହୃତ କରିଛି ଓ କପଡ଼ା ବି ଭଲ ଥିଲା ତେଣୁ ପ୍ୟାନ୍ ଆମେରିକାର ବହୁ ଭଲ କମ୍ପାନୀ